ମୁଁ ଯେତେବେଳେ ଫାଷ୍ଟ ଯେତେବେଳେ ସ୍କୁଲ ରେ ପଢ଼ୁଥିଲି ଯେତେବେଳେ ସପ୍ତମ ଶ୍ରେଣୀରେ ସେତେବେଳେ ମୁ ସେତେବେଳେ ଛୋଟ ପିଲା ବେଳୁ ଚତୁର୍ଥ ପଞ୍ଚମରୁ ମୁଁ ଛୋଟଛୋଟ ଗଣେଶ କରେ ମୁଁ ନିଜେ ଆମେ ଚାରି ପାଞ୍ଚ ଜଣ ଆମ ଗାଁ ଆମ ଟିଉସନ୍ ଯେତେବେଳେ ହଉ ଛୋଟ ପିଲା ବେଳେ ସେଇଠି ପୂଜା କରିବା ପାଇଁ ସେଇଠୁ ପିଲାମାନେ ସମସ୍ତେ ବଡ଼ ହେଲୁ ଯେମିତି ସପ୍ତମ ରେ ପଢ଼ିଲି ହେଠୁ କହିଲେ ଯେ ହ ଇଏ ଭଲ ତିଆରି କରୁଛି ସାର୍ ଙ୍କୁ କହିଲେ ସାର୍ ସେଥିପାଇଁ ମତେ ଗୋଟେ ଥର କହିଥିଲେ ଯେ ଏଥରିକ ଏଥରିକ ସ ଗଣେଶ ପୂଜାରେ ତୁ ହେଲା ମୂର୍ତ୍ତି କରିକି ଆଣିବୁ ମୁଁ ମୂର୍ତ୍ତି କଲି ମୂର୍ତ୍ତି କଲି ଯେଉଁଟା କି ସାର୍ ଙ୍କୁ ବହୁତ ଭଲ ଲାଗିଲା ସାର୍ କହିଲେ ହଁ ଏଥରିକ ଠିକ୍ ଅଛି ତୁ ସବୁବେଳେ ଆ ମୂର୍ତ୍ତି ଆ ଯେଉଁ ବି ପର୍ବ ହବ ଯାହା ବି ପୂଜା ହବ ସବୁ ମୂର୍ତ୍ତି ତୁ ଆଣିକି ଦବୁ ମୁଁ କହିଲି ଆଜ୍ଞା ସାର୍ କିନ୍ତୁ ଯେତେବେଳେ ମୁଁ ମୂର୍ତ୍ତି ଗଢ଼ିଥିଲି ସେତେବେଳେ ତ ବଡ଼ କଲି ତ ଆଉ ମତେ ଘର ଠାରୁ ବିଲ ଟିକେ ଦୁର ତ ମତେ ଯାଇକି ଭଲ ମାଟି କି ଆଣିବାକୁ ତିନି ଚାରି ଥର ଆଣିବାକୁ ପଡ଼ିଥିଲା ଯେହେତୁ ମୁଁ ଚାରି ଫୁଟ୍ ଚାରି ଫୁଟ୍ ର ଗଣେଶ କରିଥିଲି ତ ମତେ ଯାଇକି ବିଲରୁ ଆଣିବା ପାଇଁ ପଡ଼ିଥିଲା ତ ଯା ହେଉ କିନ୍ତୁ ମୂର୍ତ୍ତି ତିଆରି କଲି ସାର୍ ମତେ ଭଲ କହିଲେ ସେଇଟା ମତେ ବହୁତ ଭଲ ଲାଗିଲା ଆଉ ମାଟି ଆଣିଲି ସବୁ ପ୍ରକାର ଜିନିଷ ଯାହାବି ଯେତେ ଯାହା ବି ପରିଶ୍ରମ କରିଥିଲି ଯାହା ହଉ ସାର୍ଙ୍କ ପାଟିରୁ ଶୁଣିଲି ଯେ ହଁ ଭଲ ହେଇଛି ତ ମତେ ବହୁତ ଭଲଲାଗିଲା